ଗାଏ ଗୁଟେ ଆମର୍ ଗୃହ ପାଲିତ୍ ପଶୁ ହେ ଗାଏ କେ ଆମେ ଯତନ୍ କଲେ ତାର୍ ନୁ କ୍ଷୀର୍ ପାଉଛୁ କ୍ଷୀର୍ ଖାଉଛୁଁ କ୍ଷୀର୍ ବିକୁଛୁଁ ସେ ଆମକୁ ଖାଏବାର୍ କେ ବି ଯୁଗାଇ ପାରୁଛେ ଗାଈ ଟା ଆମକୁ ପଇସା ବି ଯୁଗାଇ ପାରୁଛେ ତା'ପରେ କୁକୁଡ଼ା ରଖିଲେ କୁକୁଡ଼ା ବି ଛୋଟ ନୁ ବଡ଼ ତ ରଖିଲେ ସେଥି ବିକି କରି ଦୁଇ ପଇସା ଅଧିକା ଲାଭ୍ ହେସି ଛେଲ୍ ବି ରଖଲେ ଛେଲ୍ ଗୁଟେ ଭଲ୍ ଭଲ୍ ପଶୁ ଗୁଟେ ଆର୍ ତାହାକେ ଘରେ ବି ରଖା ଯାଏସି ଆର୍ ଛେଲ୍ ବି ରଖବାର୍ ଦ୍ଵାରା ଲୋକ୍ ର ସମଲ୍ ବି ବଢ଼ସି ସେଥିର୍ ଲାଗି ବୋଲି କରି ଛେଲ୍ ଚାଷ ଅନେକ୍ ଲୋକ୍ କରସନ୍